ସ୍ୱାସ୍ଥ୍ୟ ସେବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବହୁତଗୁଡ଼ିଏ ପ୍ରୟାସ କରିଅଛନ୍ତି ଯଥା ବିଏସ୍କେୱାଇ କରି ନିଦାନରେ କୃଷି ଯୋଜନା ଏମିତି ବିଭିନ୍ନ ପ୍ରକାର ଯୋଜନା ମଧ୍ୟ କରିଅଛନ୍ତି ଯାହାଫଳରେ ତା'ର ମଧ୍ୟ ଲାଭ ମଧ୍ୟ ସାଧାରଣତଃ ଓଡ଼ିଶାର ସମସ୍ତ ରାଜ୍ୟ ଏସବୁ ରାଜ୍ୟ ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ମଧ୍ୟ ସ୍ୱାସ୍ଥ୍ୟ ସେବା ସେବା ମଧ୍ୟ ଗ୍ରହଣ କରୁଛନ୍ତି ସାଧାରଣତଃ ଲୋକମାନେ ନିକଟସ୍ଥ କମ୍ୟୁନିଟି ହେଲ୍ଥ ସେଣ୍ଟର ହେଉ କି ପିଏସ୍ଏଚ୍ ହେଉ ଯାହାଫଳରେକି ଏହା ସହିତ ପ୍ରତି ପଞ୍ଚାୟତରେ ମାଆ ଗୃହ ମଧ୍ୟ କରାଯାଇଅଛି ତ ସ୍ୱାସ୍ଥ୍ୟ ସେବା ପାଇଁ ବହୁ ଜଣ ଜଣ ମଧ୍ୟ ହେଲ୍ଥ ୱାର୍କର ତଥା ଜିଏନଏନ୍ ଏଏନ୍ଏମ୍ ଏମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ଯାଫଳରେ ଗ୍ରାମାଞ୍ଚଳରେ ମଧ୍ୟ ଆଶାକୁମାନଙ୍କୁ ମଧ୍ୟ ପ୍ରତି ଗାଁରେ ଆଶାମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛିି ଯାହାଫଳରେ କି ସେମାନେ ସ୍ୱାସ୍ଥ୍ୟ ସେବାକୁ ଆହୁରି ମଧ୍ୟ ଉନ୍ନତି କରିବା ପାଇଁ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବହୁତ ଗୁଡ଼ିଏ ପ୍ରୟାସ କରିଅଛନ୍ତି ପ୍ରତି ସ୍ୱାସ୍ଥ୍ୟ କ୍ଷେତ୍ରରେ